ଦେଖନ୍ତୁ ଏହି ଅଞ୍ଚଳର ଆମ ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଦୌଡ଼ିବା ନିଯୁକ୍ତ ହୁଅନ୍ତି ସେ ଦୌଡ଼ି ଦୌଡ଼ିବା ଦ୍ୱାରା ଛୋଟ ପିଲାମାନଙ୍କ ଶରୀର ସବୁବେଳେ ସୁସ୍ଥ ଏବଂ ଭଲ ରୁହେ ସେମାନେ ଦୌଡ଼ା ଦୌଡ଼ି କରିବା ଦ୍ୱାରା ତାଙ୍କ ଶରୀରରେ କୌଣସି ପ୍ରକାର ରୋଗ କିମ୍ବା ରୋଗ କିମ୍ବା କୌଣସି ପ୍ରକାର ଶରୀର ଦୁର୍ବଳତା କି ରୋଗର କୌଣସି ଶିକାର ହୁଅନ୍ତି ନାହିଁ ସେମାନେ ସେମାନେ ସେମାନେ ପ୍ରାୟତଃ ତାଙ୍କ ବିଦ୍ୟାଳୟରେ ଯେକୌଣସି ବି ପ୍ରୋଗ୍ରାମ୍ କିମ୍ବା କମ୍ପିଟିସନ୍ ହେଲେ ସେମାନେ ଅଂଶଗ୍ରହଣ କରନ୍ତି ଏବଂ ସେମାନେ ନିଜକୁ ଠିକ୍ ଭାବରେ ପ୍ରସ୍ତୁତ କରନ୍ତି କି ସେମାନେ ଦୁର୍ବଳ ହେବେନି ସେମାନେ ଦୌଡ଼ା ଦୌଡ଼ିରୁ ନେଇକି ସମସ୍ତ ପ୍ରକାର ପ୍ରକାର କମ୍ପିଟିସନ୍ରେ ମଧ୍ୟ ଜିତ ହାସଲ କରନ୍ତି ଏବଂ ଦୌଡ଼ିବା ଦ୍ୱାରା ଗୋଟିଏ ଛୋଟ ପିଲାର ଶରୀର ସବୁବେଳେ ସୁସ୍ଥ ରହେ ଏବଂ ସେମାନେ ସେମାନେ ରୋଗମୁକ୍ତ ରୁହନ୍ତି ଏବଂ ଦେଖିବାକୁ ଗଲେ ଗୋଟେ ଛୋଟ ପିଲା ଯଦି ଦୌଡ଼ା ଦୌଡ଼ି କରିଛି ତା'ର ତା'ର ଗ୍ରୋଥ୍ ବା ସେ ଅତି ଶୀଘ୍ର ବଢ଼ିବାରେ ମଧ୍ୟ ତାହାକୁ ସାହାଯ୍ୟ କରେ